ଆମ ଘରେ ଗାଈ ଛେଳି ମେଣ୍ଢା କୁକୁଡ଼ା ଶୁଆ ସାରି କୁକୁର ସମସ୍ତ ପ୍ରଜାତିର ଛୋଟ ଛୋଟ ଛୁଆ ମାନ ଅଛନ୍ତି ଯେପରି ଭାବରେ ଛୋଟପିଲାଙ୍କୁ ଖାଇବାକୁ ଦେବା ଶିଖାଇବା ତାର ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ ଯାହାଦ୍ଵାରା ସେ ଛୋଟପିଲା କ୍ରମେ କ୍ରମେ ବିକାଶ ହୋଇପାରିବ ପିଲା ପ୍ରଜନନ ସମୟରେ ତାକୁ ସୁସ୍ଥ ଖାଦ୍ୟ ଓ ଭିଟାମିନ୍ ଯୁକ୍ତ ଖଣିଜ ଲବଣ ଇତ୍ୟାଦି ଯୋଗାଇଦେବା ଦରକାର ଆମ ଘରେ ହରିୟାଣା ଦେଶୀ ଜର୍ସି ଏହିପ୍ରକାରର ଗାଈ ଅଛନ୍ତି କୁକୁଡ଼ା ବ୍ରଏଲର ନାଲି କୁକୁଡ଼ା ଅଷ୍ଟ୍ରେଲିଆ କୁକୁଡ଼ା ଦେଶୀ କୁକୁଡ଼ା ଏହି ପ୍ରଜାତିର ଅଛନ୍ତି ଛେଳି ମଧ୍ୟ ବ୍ଲାକ ବେଙ୍ଗଲର ରହିଛନ୍ତି ଯେଉଁମାନଙ୍କର କି କ୍ଷୀର ଅଧିକ ପରିମାଣରେ ଦେଇଥାଆନ୍ତି ଏବଂ ସେମାନଙ୍କର ମାଂସ ସୁସ୍ୱାଦୁ ହୋଇଥାଏ